କନ୍ଧମାଳ ଜିଲ୍ଲାରେ ମୁଖ୍ୟ ମନୋରଞ୍ଜନ ସ୍ଥାନ ଗୁଡ଼ିକ ହେଲା ଫୁଲବାଣୀ ଜିଲ୍ଲାରେ ତ ବହୁତ ଗୁଡ଼ିଏ ମନୋରଞ୍ଜନ ପାଇଁ ସ୍ଥାନ ଅଛି ଯେପରି କି ଜଗନ୍ନାଥ ମନ୍ଦିର ନାରାୟଣୀ ମନ୍ଦିର ଓ ବିଭିନ୍ନ ପ୍ରକାର ପାର୍କ କରେସନ ପଡ଼ିଆ ଆହୁରି ପକଡ଼ା ଝର ୱାଟର୍ ଫଲ୍ ଓର୍ମାଗଡ଼ ୱାଟର୍ ଫଲ୍ ଏସବୁ ସୁବିଧା ଅଛି ଓ ଏହା ଏହା ମଧ୍ୟ ବହୁତ ମନୋରଞ୍ଜନ ହୋଇଥାଏ ଓ କନ୍ଧମାଳ ଡିଷ୍ଟ୍ରିକ୍ଟ ମୁଖ୍ୟତଃ ଝୋଲା ବ୍ରିଜ୍ ଥାଏ ଆମର ବାଲିଗୁଡ଼ା ଓ ଲକ୍ଷ୍ମୀନାରାୟଣ ପାର୍କ ମନ୍ଦିର ଓ ଓ ଇତ୍ୟାଦି ଏହିସବୁ ମନୋରଞ୍ଜନ ପାଇଁ ଆମ କନ୍ଧମାଳ ଜିଲ୍ଲା ପ୍ରସିଦ୍ଧ ଏହା ହିଁ ଆମର ସାଂସ୍କୃତିକ କାର୍ଯ୍ୟ ମଧ୍ୟ ବହୁତ ଭଲ ଭଲ ହୋଇଥିବ ପୁରୁଣା ଆଉ ଆଦିବାସୀ ଢାଞ୍ଚା ମଧ୍ୟରେ ହୋଇଥାଏ ଓ କ୍ରୀଡ଼ା ପ୍ରତି ଏହାର ବହୁତ ଅଛି ଓ ଏହା ହିଁ ଏହା ବହୁତ ସୁବିଧା ମଧ୍ୟ ଅଛି ଆମ କନ୍ଧମାଳ ଡିଷ୍ଟ୍ରିକ୍ଟରେ ତ ଏହା ହିଁ ହେଉଛି ଆମ କନ୍ଧମାଳ ଗୁଡ଼ିକରେ ବହୁତ ଗୁଡ଼ିଏ ସ୍ଥାନ ମାଧ୍ୟମରେ ମରାମତି ହେବାର ଅଛି କିନ୍ତୁ ତା ଆର୍ଥିକ ସହାୟତା ପାଇଁ ହୋଇପାରୁନାହିଁ କିନ୍ତୁ କନ୍ଧମାଳ ଜିଲ୍ଲାରେ ବହୁତ ଗୁଡ଼ିଏ ସ୍ଥାନ ଅଛି ଏମିତିକି ମନୋରଞ୍ଜନ କରାଯାଇପାରିବ